ହଁ ବାସରେ ଘରେ ଅଛି ତୁ କୋଉଠି ଅଛୁ ହଁ ଯିବା କେତେବେଳେ ଆସିବୁ ହଁ ଥିଏଟର୍ରେ କୋଉ ମୁଭି ପଡ଼ିଛି କି ଓହୋ ଟାଇମିଂ କେତେବେଳେ ତ ହଁ ଯିବା ଯେ ତୁ ଘରକୁ ଆସେ ମୋତେ ପିକ୍ କର ସାଙ୍ଗରେ ଯିବା ହଉ

ତୁ ଦେଖେ ଚୁଜ୍ କରେ କୋଉଠି ଯିବା ତୁ କହ ଆଉ କ'ଣ କ'ଣ ଖାଇବା ପ୍ଲାନିଂ କରିଦେଇଥା ହଁ ଥିଏଟର୍ରେ ଗଲେ କେତେ ଜିନିଷ ପପ୍ କର୍ଣ୍ଣ ସୁଇଟ୍ କର୍ଣ୍ଣ ସମୋସା କଡ଼ି ସବୁ ଅଛି ସବୁ ଖାଇବା ତା ପରେ ତୁ ପିକ୍ କରିବା ପାଇଁ ଆସେ ଜଲଦି ଯିବା ମୁଭି ଭଲ ଅଛି ନା ହଁ ଅଛି ଓହୋ ନାଇଁ ଯୋଉ ନିୟୁ ଥିଏଟର୍ ଓପନ୍ ହଉଛିନା ସେଠି ଯିବା ଭଲ ଫ୍ୟାସିଲିଟି ପଡ଼େ ହଁ ହଁ ଏକା ମୁଁ ତ ଜାଣିନାହିଁ କୋଉ ପାଖେ ଅଛି ତୁ ଦେଖିଛୁ ତ ହଉ ହଉ ହଉ ଯିବା ଆଉ କ'ଣ ବୁଲିଯିବା କୋଉଠି ପ୍ଲାନିଂ ନା କ'ଣ ନା ଓନଲି ଥିଏଟର୍ ଯିବା ହଁ ଯେ ଆଇସକ୍ରିମ୍ ଖାଇବା ଦେଖେ ମୋତେ ଇଚ୍ଛା ଲାଗୁଛି

ହଁ ସିଏରେ ତ ସବୁ ଅଛି ନା ମୁଁ ତ ଜାଣିନାହିଁ ହଉ କେତେବେଳେ ଆସିବୁ ଘରକୁ ଯଦି ଆସେ ମୁଁ ଘରେ କହିଥିବି କାହିଁକିନା କହିଲେ ଏକା ଛାଡ଼ିବେ ଯେବେ ଘରେ କହିଥିବି ମିଶିକି ଯିବା ଦୁଇ ଜଣ ଆଉ କିଏ ଆସିବେ ନା କ'ଣ ସାଙ୍ଗମାନେ କାହାକୁ ଯଦି କିଏ ଆସିବେ ବୋଲେ କାହାକୁ କାହାକୁ ଟିକେ ଫୋନ୍ କରିଦେ ସେ ଥିଏଟର୍ ପୁଣି ସମସ୍ତେ ଭଲ ବିକୁଛନ୍ତି କହୁଥିଲେ ଟେଷ୍ଟି ଥାଉଛି ହେଲେ ପ୍ରାଇସ୍ କେତେ ଭଲ ଥାଉଛି ନା ଟିକେ ରେଟ୍ ଅଧିକା ଥାଉଛି ଓହୋ ଟେଷ୍ଟି ତ କହୁଛନ୍ତି ଦେଖିବା ଟ୍ରାଏ କରିବା କେମତି ଅଛି ହଉ ତୁ ଫଟାଫଟ୍ ରେଡି ହୋଇକି ଶୁଣ ବେ ତୁ ମୋ ତୁ ରେଡି ହୋଇକି ଫ୍ରେସ୍ ହୋଇ ଆସେ ଗୋଟେ ବଢ଼ିଆ ଡ୍ରେସ୍ ଗୋଟେ ପିନ୍ଧିକି ଆସେ ଯୋଉ ନିୟୁ ଇୟର୍ରେ ଯୋଉ ନିୟୁ ଡ୍ରେସ୍ ଗୋଟେ କିଣିଥିଲୁ ନା ସେଇଟା ପିନ୍ଧିକି ଆସେ ହଉ ହଉ ହଉ ତୁ ଆସେ ସେ ଟ୍ରାଫିକ୍ ଛକ ପାଖରେ ମୁଁ ଥିବି ଘରେ ଟିକେ କହିକି ବାହାରିବି ତୁ ଆସେ ଆଣିବାକେ ଆସେ ନାହିଁ କାଜୁଆଲି ନର୍ମାଲ୍ ଡ୍ରେସ୍ ପିନ୍ଧିକି ଆସିବି ବୁଲିବା ଖାଇବା ଆରେ ଏନଜୟ୍ କରିବା ଆଉ ଘରକୁ ଯିବା

ହଁ କହ ଘରେ ସବୁ ଭଲ ଅଛନ୍ତି ତ ଘରେ ସବୁ ଭଲ ଅଛନ୍ତି ତ ମାଆମାନେ ହଁ ତୋ ସାନ ଭଉଣୀକି ଡାକି ଆଣିଲୁନି ହଉ ଆସେ ତୁ ଆସେ ଦେଖିବା କିଏ କିଏ ବାହାରୁଛି ନା ଫ୍ରି ନାଇଁ ହଉ ଆସେ ଦୁଇଜଣ ଯିବା ହଉ ରଖୁଛି ଆଁ